ଓଡ଼ିଆରେ ଲେଖିବା ସମୟରେ ମୁଁ ବହୁତ ଜାଗାରେ ଟିକେ ଅସୁବିଧାର ସମ୍ମୁଖୀନ ହୋଇଛି

କୌଣସି ଜାଗାରେ ଲେଖିବାକୁ ହେଲେ ମୋ ଟିକିଏ ମୋର ଆଖିରୁ ପାଣି ଝରିଯାଏ କିମ୍ବା ମୋ ମୁଣ୍ଡ ଟିକେ ବ୍ୟଥା ହୁଏ ସେଥିପାଇଁ ମୁଁ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଛି